ହେଲୋ କୁହନ୍ତୁ ଆଜ୍ଞା କୁହନ୍ତୁ ଆଜ୍ଞା

ଆପଣ କ'ଣ ମେମ୍ବର୍ ଅଛନ୍ତି ଲାଇବ୍ରେରୀର ହୁଁ ଆମେ ତ ସେମିତି ବହି ଦେଇପାରିବୁନି କାହାକୁ କେବଳ ମେମ୍ବର୍ମାନଙ୍କୁ ହିଁ ଆମେ ଦେଇପାରିବୁ ମେମ୍ବର୍ ଆପଣଙ୍କୁ କେତେ ଦିନ ଭିତରେ ବହି ଦରକାର ହଁ ଦୁଇ ଦିନି ତିନି ଦିନରେ ସେମିତି କ'ଣ ମେମ୍ବର୍ ଆପଣ ହୋଇପାରିବେ ଆପଣଙ୍କୁ ବହୁତ ଫୁଣି ଫର୍ମ ଫିଲ୍ଲପ୍ ପକେଇବାର ଅଛି ବହୁତ ଦୌଡ଼ା ଦୌଡ଼ି କାମ କରିବାର ଅଛି ସେମିତି ଲାଇବ୍ରେରୀ ମେମ୍ବର୍ ହେବା ସହଜ ନୁହେଁ ବହୁତ ମିନିମନ୍ ସପ୍ତାହେ ଲାଗିବ ଆଉ ଆପଣଙ୍କର କୋଉ ବହି ଦରକାରେ ହଁ ତ ଆପଣ ପଳେଇ ଆସୁନାହାନ୍ତି ସନ୍ଧ୍ୟା ବେଳକୁ ଲାଇବ୍ରେରୀକୁ ପଳେଇ ଆସନ୍ତୁ ମୁଁ ଏଇଠି ଥିବି ଆପଣଙ୍କ ଯାହା ଦରକାରେ ପଢ଼ା ପଢ଼ି କରିବେ ଯାହା କରିବେ ସିଏ ବି ଠିକ କଥା ଯେ ହେଲେ ମୁଁ ସେମିତି କ'ଣ ବହି ଦେଇପାରିବିନି ସେମିତି କେବଳ ମେମ୍ବର୍ମାନେ ହିଁ ଦେଇପାରିବି ସେମିତି ଦେଲେ ମୁଁ ସେମିତି ଆଉ କେମିତି ଦେବି ମୁଁ କେବଳ ମୁଁ ସେମିତି ଆପଣଙ୍କୁ ଦେଇଦେଲେ ମୋ ମୋ ଉପରେ ରିସ୍କ ଅଛି ନା ମୋ ଚାକିରି ଉପରେ ରିସ୍କ ଅଛି ଆପଣ କୋଉ ଗାଁ କହୁଥିଲେ କୁଷ୍ଣ କୁଷ୍ଣ ଚନ୍ଦ୍ର ପଣ୍ଡାକୁ ଆପଣ ଜାଣିଛନ୍ତି ସିଏ ତ ଆମ ଏଇଠି ମେମ୍ବର୍ ଅଛନ୍ତି ଆପଣ ତାଙ୍କ ହେଲ୍ପ ନେଇ ଯାଉନାହାନ୍ତି ହଁ ତାଙ୍କରି ସହିତ କଥା ହୋଇକି ଯଦି ତୁମେ ଆପଣ ନେଇଯିବେ ତାହେଲେ ଭଲ ଆପଣ କରିକି ଦେଇଦେବେ ହଁ ଆପଣ ତାଙ୍କ ତାଙ୍କରି ନାଁରେ ଈଶୁ କରିକି ନେବେ ଆଉ ସେମିତି ମୁଁ ତ ଦେଇପାରିବିନି ତାଙ୍କ ନାଁରେ ଯଦି ଈଶୁ କରିବେ ଆଂଜ୍ଞା ହୋଇପାରିବ ନିଶ୍ଚୟ ହୋଇପାରିବ ଆଜ୍ଞା ଆଜ୍ଞା ଠିକ୍ଅଛି ଆପଣ ତାଙ୍କ ସହିତ କଥା ହୁଅନ୍ତୁ ସିଏ ବି ମୋ ଚିହ୍ନା ଅଛନ୍ତି ମୁଁ ବି ତାଙ୍କୁ କହିଦେଉଛି ଆପଣ ଯଦି ଘର ପାଖରେ ଆହୁରି ଭଲ ଆଜ୍ଞା

ହଁ ଆମର ତ ଆମର ସେମିତି ଦୁଇ ତିନିଟି ବହି ଅଛି ବିଜ୍ଞାନ ଚତ୍ମକାରିତା ଉପଯୋଗୀ ପାଇଁ ନୀତି ଦିନିଆ ଜୀବନରେ ବିଜ୍ଞାନ ଏମିତି ବହୁତ ବହି ଅଛି ଆପଣ ଯୋଉଟା ଭଲ ଲାଗିବ ଭଲ ଯୋଉଟା ଦରକାର ହେବ ସେଇଟା ନେଇଯିବେ ଆଉ ଆପଣ ତ ନେଇପାରିବେନି ପଣ୍ଡା ବାବୁଙ୍କୁ କୁହନ୍ତୁ ସିଏ ମେମ୍ବର୍ ଅଛନ୍ତି ସିଏ ଆରାମଶେ ଆସିକି ନେଇପାରିବେ ଆପଣ ତାଙ୍କଠୁ ନେଇଯିବେ ତାଙ୍କୁ ଫୁଣି ରିଟର୍ନ କରିବେ ସିଏ ଆମକୁ ଦେବେ ଆଉ ନା ଆପଣଙ୍କୁ ତ ଦେଇପାରିବିନି ନା ମୋ ରିସ୍କରେ ଆଜ୍ଞା ନିଶ୍ଚୟ ଆଜ୍ଞା ଆଜ୍ଞା